ଓଡ଼ିଶାରେ ଲୋକମାନଙ୍କ ସହିତ ହେଉଛି ଏ ସ୍ୱାସ୍ଥ୍ୟ ସମସ୍ୟା ନିମାପଡ଼ାରେ ଆମର ହେଉଛି ମଶା ପ୍ରବଳ ଯେହେତୁ ଆମକୁ ମଶା ମ୍ୟାଲେରିଆ ହେଉଛି ଆଉ ହେଉଛି ବାୟୁବାହିତ ରୋଗ ରୋଗ କାହିଁକିନା ପା ଏଠି ପାଣି ଜମୁଛି ପାଣି ଜମିଲା ବେଳକୁ ମଶା ହେଉଛି ମଶା ହେଉଛି ଡାଇରିଆ ହେଉଛି ଆଉ ଡାଇରିଆ ହେଉଛି ମଶା ଯୋଗୁଁ ଆଉ ତା'ପରେ ଟାଇଫଏଡ଼ ହେଉଛି କାହିଁକିନା ସନ୍ତ ସନ୍ତ ସନ୍ତ ସନ୍ତରେ ରହିଥିବାରୁ ଟାଇଫଏଡ଼ ହେଉଛି ମଶା ନିମାପଡ଼ାରେ ବହୁତ ମଶା ଏଠି ମଶା ଘର ଯାହାକୁ କୁହନ୍ତି ମଶା ଏ ଏତେ ମଶା କହିଲେ ନ ସରେ